ଭାଇ ତୁମେ ଷ୍ଟାର ରେଷ୍ଟୁରାଣ୍ଟରୁ କହୁଛ ତ ଭାଇ ମୁଁ ଟୁନି କହୁଥିଲି ଆମେ ଚାରି ପାଞ୍ଚଜଣ ସାଙ୍ଗ ଯିବାର ଅଛୁ ତିନିଟା ବେଳେ ତ ଆପଣଙ୍କ ରେଷ୍ଟୁରାଣ୍ଟରେ ଟେବୁଲ ଫାଙ୍କା ରହିବ ତ ଭାଇ ଆପଣଙ୍କ ରେଷ୍ଟୁରାଣ୍ଟ କେତେବେଳେ ବନ୍ଦ ହେଉଛି ନାଇଁ ଭାଇ ଆପଣଙ୍କ ରେଷ୍ଟୁରାଣ୍ଟରେ ପାର୍କିଂର ସୁବିଧା ଅଛି ତ ଗାଡ଼ି ପାର୍କିଂ କରିବାର ସୁବିଧା ଅଛି କି ନାହିଁ ଠିକ୍ ଅଛି ଭାଇ ଆମେ ତିନିଟା ସୁଧା ଯାଇକି ଆପଣଙ୍କ ରେଷ୍ଟୁରାଣ୍ଟରେ ପହଞ୍ଚୁଛୁ